ପକ୍ଷୀ ବଲେ ତ ଆମର୍ ଇ ପଟେ ରାବ୍ଣା ବଲ୍ସନ୍ ରାବ୍ଣା ବଲ୍ସନ୍ ଯେନ୍ଟାକି ଆମର୍ ଇନେ ଗାଈଗୋରୁ ମରିଗଲେ ଖାଇ ଆଏସନ୍ ଆଘରେ ଆସୁଥିଲେ ଏବେ ଟିକେ କମ୍ ଆସୁଛନ୍ ମାନେ ସେ ବହୁତ ଭିନ୍ନ ଜାତି ଦେଖିକିନା ବହୁତ୍ ବଡ଼୍ ବହୁତ୍ ବଡ଼୍ ଯେନ୍ଟାକି ମାନେ ମୁନୁଷମାନ୍କୁ ଗଲା ବୁହି ନେଇଯିବା ଏ କୁକୁର୍ ବିଲେଇମାନ୍କୁ ତ ଦେଖ୍ଲେ ସେ ନେଇଯିବା ମୁନୁଷମାନ୍କୁ ଗଲା ଡରେଇ ଦେସି ବଡ଼୍ ପକ୍ଷୀ ବଲେ ହଉଛେ ରାବ୍ଣା ଆମର୍ ଦେଖ୍ବାରେ ରାବ୍ଣା ଯେନ୍ଟାକି ଆମର୍ ଗୋରୁ ଗାଈମାନେ ମରିଗଲେ କି କେନ୍ କୁକୁର୍ ମରିଗଲା କାଣା ହେଲା ତାହାକୁ ଯେନ୍ ଫିକି ଦେସନ୍ ସେଟା ଯାଇକିନା ସେମାନେ ପଚାସଢ଼ା ହେଲେ ସେମାନେ ଖାଉଥାଏସନ୍ ସେଟା ହଉଛେ ମୋର୍ ବଡ଼୍ ପକ୍ଷୀ ମୁଇଁ ଦେଖ୍ବାରେ ବିରଳ ପକ୍ଷୀ ପୁରା ଯେନ୍ଟାକି କହୁଚନ୍ ବଡ଼୍ ପକ୍ଷୀ ଆଉ କିଛି ନାଇଁ